ଆମ କଳାହାଣ୍ଡି ଜିଲ୍ଲାର ମତ୍ସଜୀବୀ ମାନେ ବହୁ ପର୍ବପର୍ବାଣି ପାଳନ କରିଥାନ୍ତି ଏଥିମଧ୍ୟରୁ ଅଅଁଳା ନବମୀ ଅନ୍ୟତମ ଅଅଁଳା ନବମୀରେ ଆମ ଏଠାକାର ମତ୍ସଜୀବୀ ମାନେ ସକାଳୁ ମାଛ ମାରି ଯାଆନ୍ତି ଏବଂ ମାଛମାନଙ୍କ ଆଣି ଘରେ ବଞ୍ଚେଇ ରଖିଥାନ୍ତି ଏହିଦିନ ଆମ କଳାହାଣ୍ଡି ଜିଲ୍ଲାର ମତ୍ସ୍ୟଜୀବୀ ମାନଙ୍କ ଘରେ ଓ ସ ପ୍ରାୟତଃ ସବୁ ଓଡ଼ିଆ ଘର ମାନଙ୍କରେ ପିଠାପଣା ଏବଂ ପିଠାପଣା ଏବଂ ମିଠା ରୋଷେଇ କରାଯାଏ ଏବଂ ଭଲ ଭଲ ବ୍ୟଞ୍ଜନ ରୋଷେଇ କରି ସମସ୍ତେ ମିଳିମିଶି ଖାଇଥାନ୍ତି ଏହିଦିନ ଆମ କଳାହାଣ୍ଡି ଜିଲ୍ଲା ମତ୍ସଜୀବୀ ମାନେ ଏବଂ ଓଡ଼ିଆ ଲୋକମାନେ ମିଶି ବହୁତ ପ୍ରକାର ଖେଳ ଖେଳି ଥାଆନ୍ତି ସେଥିମଧ୍ୟରୁ

ଆମେ ସମସ୍ତେ ମିଳିମିଶି ଚଳିଥାଉ ଏବେ ଆଉ ସେ ଯୁଗରେ ବହୁତ ତଫାତ୍ ଅଛି ଆ କାରଣ ସେ ଯୁଗରେ ବହୁତ ଜାତି ଓ ବର୍ଣ୍ଣକୁ ନେଇ ବହୁତ ଭେଦଭାବ ଥିଲା କିନ୍ତୁ ବର୍ତ୍ତମାନ ଆମ କଳାହାଣ୍ଡି ଜିଲ୍ଲାର ଓଡ଼ିଆ ମାନେ ଏବଂ ସମସ୍ତ ମତ୍ସଜୀବୀ ମାନେ ମିଶି ତାଙ୍କ ଭେଦରେ କିଛି ଜାତି ଭେଦଭାବ ନ ରଖି ଭାଇଚାରାର ପ୍ରମାଣ ଦେଇ ସମସ୍ତେ ମିଳିମିଶି ଚଳିଥାନ୍ତି ଏବଂ ତାଙ୍କ ମତ୍ସ୍ୟଜୀବୀ ମାନଙ୍କର ପର୍ବପର୍ବାଣିରେ ଓଡ଼ିଆ ମାନେ ମଧ୍ୟ ମିଶିଥାଆନ୍ତି ଏବଂ ଓଡ଼ିଆ ମାନଙ୍କ ପର୍ବରେ ମଧ୍ୟ ମତ୍ସ୍ୟଜୀବୀ ମାନେ ମିଶି ପାଳନ କରିଥାନ୍ତି